ଟେକ୍ନୋଲୋଜି ଦ୍ୱାରା ଆମେ ମଧ୍ୟ ବହୁତ ପ୍ରଭାବିତ ଅଛୁ ଏବଂ ଆମେ ଗୋଟେ ଚାଷ କରିବା ପାଇଁ ସେ ଚାଷ କାର୍ଯ୍ୟରେ ଆମେ ସେଥିରେ ସଫଲ କରିବା ପାଇଁ ବହୁତ ଆମେ ଗୋଟେ ମଣିଷକୁ ମଜୁରୀ ହିସାବରେ ଆମେ ବାନ୍ଧିକି ତାଙ୍କୁ ନେଇଥାଉଁ ଏବଂ ସେହି କାର୍ଯ୍ୟ କରିକି ସେଇ କୃଷି କାର୍ଯ୍ୟରେ ସେ କରିକି ନିଜ ମଜୁରୀ ନିଜ ପଇସା ଆଣିକି ନିଜ ଘରକୁ ପୋଷିଥାନ୍ତି ଏବଂ ଗୋଟେ ଟ୍ରାକ୍ଟଲୋଜି ଦୈନିକ ମଜୁରୀ ଶ୍ରମିକ ମାନଙ୍କୁ ମଧ୍ୟ ପ୍ରଭାବ କରୁଛି ଏବଂ ଆମେ ଟ୍ରାକ୍ଟର୍ ମାଧ୍ୟମରେ ମଧ୍ୟ ଗୋଟେ ଏକ ଏକ ଜମି ଚାଷ ଆମେ କରିଥାଉଁ ଏବଂ ଗୋଟେ ମଜୁରୀକୁ ଦେଇ ଆମେ ମଧ୍ୟ ସେଇ ଏତେ ସମ୍ଭାଳିି ପାରିନଥାଏ